ହ୍ୟାଲୋ ହଁ କ'ଣ କରୁଛୁ ମୁଁ ଏହି ରୋଷେଇ କରୁଥିଲି ଆଉ ଆଉ ତୋ ଦେହ ପା ଭଲ ଅଛି ଟି ହଁ ତ ଭଲ ଅଛି ଯେ ଆମ ଗାଁରେ ପର୍ବ ହେଉଛି ତ ଆଉ ତୁ ସାର୍ଙ୍କୁ ଟିକେ କହିକି ଛୁଟି ମାଗିକି ଆସୁନୁ ତ ଏହି ସତର ଅଠର ତାରିଖ ଭିତରେ ହେବ ଆଉ

ବିରିୟାନୀ କରିବା ଯେ ଦେଖୁଛୁ ତ ଖରାଦିନ ପଇସା ପତ୍ର ଅସୁବିଧା ଆଉ କେମିତି କ'ଣ କରିବା ହଁ ଯେ ହଁ ଯେ ତୁ କହୁଛୁ ଯେ ସମସ୍ତଙ୍କୁ ଖାଲି ଡାକିବା ହଁ ତୁ କହିଲୁ ମୁଁ ବୁ ହଁ ଯେ ତୁ କହିଲୁ ତୁ କହୁଛୁ ମୁଁ ବୁଝିଲି ଯେ ହଁ ତୁ କହୁଛୁ ମୁଁ ବୁଝିଲି ଯେ ସମସ୍ତେ ଆଈ ମାଇଁ ମାମୁଁ ମାଉସୀ ସମସ୍ତଙ୍କୁ ଡାକୁଛୁ କେତେ ପଇସା ଲାଗିବ ଜାଣିଛୁ ଟି ଆଣିବି ଯେ ହେଉ ମୋ ଧନ କେତେ ଅଭୁଝା ହେଉଛୁ ତୁ ଆଉ ଟିକେ ବୁଝିବାକୁ ଚେଷ୍ଟା କରୁନୁ ହେଉ ଏତେ ବାଟରୁ ମୋ ଝିଅ ଆସିବ ଆଉ ବିରିୟାନୀ କରିବିନି ଆଉ କେମିତି କାହା ପାଇଁ ହୋଇଛି ଆସିଲେ କରିବା ଆଉ ମୋତେ କ'ଣ ଜଣାଅଛି କିଲୋ ସେ ଖୁଡ଼ିକୁ ଟିକେ ପଚାରିବା ସିଏ ବତାଇଦେବ ମୋତେ କିଛି ଜଣାନାହିଁ ହଁ ହଁ ହଁ ହଁ ଖୁଡ଼ି ସହିତ ଦେଖିକି ଆଉ ତିଆରି କରିବା ଆଉ ଆଉ ମାମୁଁ ଘରକୁ ଟିକେ ଫୋନ କରିଦେବୁ ହଁ ଆଉ

ହଁ ଆମ ଗାଁରେ ପର୍ବ ହେଉଛି ଭୋଜି ଭାତ ହେଉଛି ହଁ ହଁ ହେଉ ଆମ ଗାଁକୁ ଦେଖି କରି ହଁ ଲୋ ସତର ତାରିଖରେ ହେବ ଯେ ଆଉ ତୁ ଆସିଲେ ଯାଇକି ଚାଉଳ ଫାଉଳ ଆଣିବୁ ଆଉ ବାପା ଖାଇକି ଶୋଇପଡ଼ିଲେଣି ତୁ କ'ଣ ଖାଇଛୁ

ହେଉ ଆଉ ତୁମେ କରିକି ମୋତେ ଟିକେ ଚଖାଇବ ମୁଁ ଖାଇବି ଆଉ ହଁ ନାହିଁ ଲୋ ବୁଢ଼ୀ ମୋ ହାତରେ ୟାକୁ ଆସିବନି ଖୁଡ଼ିର ତୋର ମିଶିକି କରିଦେବ ଆଉ ଆଈ କି ଟିକେ କହିଦେଇଥିବୁ

ହଁ ହେଉ ଆଉ ହଁ ହେବ ଆଉ ଆଉ ଆଈକୁ ଟିକେ କହିଦେଇଥିବୁ ଆଉ ହଁ

ହଁ ହେଉ ଆଉ ହଁ ଲୋ ରଖେ ଆଉ ଶୀଘ୍ର ଆସିବୁ ଭାରି ହେଉ ରଖିଦେ